ଆମ ଅଞ୍ଚଳର ପ୍ରାକୃତିକ ସମ୍ପଦ ହେଉଛି ପାଣି ପାଣିକୁ ନେଇକି ବହୁତ ଜଣ ଲୋକ ବ୍ୟବସାୟ କରୁଛନ୍ତି ଯେମିତିକି ପେପ୍ସି ଥଣ୍ଡା ଆଇସ୍କ୍ରିମ୍ ଗ୍ଲୁକୋଜ ଇତ୍ୟାଦି ଇତ୍ୟାଦି ପାଣି ନଥିଲେ ଆମେ ବଞ୍ଚିପାରନ୍ତୁ ନାହିଁ ପାଣିର ଅଭାବ ହେଲେ ବହୁତ ଗଛ ଲତା ଗଛଲତା ପଶୁ ପକ୍ଷୀ ଏବଂ ମଣିଷମାନେ ମଧ୍ୟ ବଞ୍ଚିବା ପାଇଁ କଷ୍ଟ ହବ ପାଣି ନଥିଲେ ବ୍ୟବସାୟ ବି କିଛି ହୋଇପାରିବନି ସବୁ ବନ୍ଦ ହୋଇଯିବ ସେଥିପାଇଁ ଆମକୁ ପାଣି ନିହାତି ଦରକାର ଜଳ ହିଁ ଜୀବନ